ହ୍ୟାଲୋ ଆପଣ ଚୁଲବୁଲି ଢାବାରୁ କହୁଛନ୍ତି ମୁଁ ସୁଧୀର କହୁଥିଲି ଯାଜପୁର ରୋଡ଼ ଯାଜପୁର ରୋଡ଼ରୁ ମୋର ଦୁଇପଟ ରୁଟି ଏକ ତନ୍ଦୁରି ଦୁଇ ପ୍ଲେଟ୍ ଚିକେନ୍ ଚିଲ୍ଲି ଆଉ ଏକ ପ୍ଲେଟ୍ ବିରିୟାନୀ ମୋତେ ଟିକିଏ ପହଞ୍ଚାଇ ଦେବେ ଯାଜପୁର ରୋଡ଼ରେ ଥିବା ଗୋପବନ୍ଧୁ ଛକ ପାଖରେ ମୋତେ ରାତି ନଅଟା ବେଳକୁ ପହଞ୍ଚାଇ ଦେବେ